ହ୍ୟାଲୋ ହଁ ହ୍ୟାଲୋ ଏଇଠି ତୁମ ଦୋକାନ ଆଡ଼େ ଲୁଗାପଟା କିଣିଯିବାର ଅଛି ଅଷ୍ଟମୀଟା ଆସୁଛି ଯେ ଆଉ କେତେ କ'ଣ ରେଟ୍ବାଟ ଯେଉଁ ହତାଳି ଶାଢ଼ୀର ରେଟ୍ କେତେ ବାସନ୍ତ ଶାଢ଼ୀ ଆଉ ରେଟ୍ ଆଉ ଟିକେ କଟାକୁଟି ବି ନାହିଁ ଆଉ ସବୁଦିନ

ଲାଭ ପା ଯେ ଆଉ ଶାଢ଼ୀ ଦଶ ଖଣ୍ଡ ନଆ ହବ ନା ହଁ କା କାଟୁ କାଟିବନା ଟିକେ ଦଶ ଖଣ୍ଡ ଶାଢ଼ୀ ପୁଣି ତା' ଭିତରେ ବ୍ଲାଉଜ ଦଶଟା ନିଆହବ ତା' ଭିତରେ ପୁଣି ସାୟା ନିଆହେବ ପୁଣି ଅଷ୍ଟମୀ ଆସୁଛି ପିଲାଛୁଆଙ୍କର ଡ୍ରେସ୍ପତ୍ର ନିଆହବ

ଆଉ ମୁଁ ତୁମର ସବୁଦିନିଆ ଗ୍ରାହକ ଫୁଣି ତୁମ ଦୋକାନରୁ ସବୁ ଜିନିଷ ନିଆହେଉଛି ହଁ ଆ ତ ଯେ ତମ ହକାଳି ହେ ଏକ ଏଇ ଯେଉଁ ସେ ବାସନ୍ତୀ ଶାଢ଼ୀ ହେରିକା ତ ତିନିଶହ ଚାରିଶହରେ ମିଳୁଛି ଆଡ଼େ ଅନ୍ୟ ଦୋକାନରେ ଏ ହେ ଆସ ଦୋକାନ ଅଛି ସେଟନ୍ଦୁଲିକା ଦୋକାନ ଅଛି କେତେ ଦୋକାନ ଅଛି ସବୁ ରାମାୟଣ ଛକ ପାଖରେ ଅଛି ସାଣ ତ ହଁ

ସେ ପାଇଁ ହେଲେ ତୁମେ ଟିକିଏ ରେଟ୍ ଦାମ ଟିକିଏ ଦର ଦାମ ଟିକିଏ ଦୁଇ ପଇସା ହାଲୁକା କଲେ ସିନା ଯିବୁ

ଆଉ ସମ୍ବଲପୁରୀ ହଉ ସମ୍ବଲପୁରୀ ଶାଢ଼ୀର ରେଟ୍ କେତେ ରେଉ ଚାରି ପାଞ୍ଚ ଭିତରେ ହଁ କରିବେ ତ ହଉ ତୁମେ ଆଉ ତୁମେ କେତେବେଳେ ଦୋକାନରେ ରହୁଛ ଡିସକାଉଣ୍ଟ କିଛି ଅଛି କି ନହିଁ ହଁ ର ଅଛି ତାହେଲେ ହେଲେ ଯିବା ଆଉ

ହଁ ହଉ ଯିବା ଆଉ

ହଁ ହଁ ଆମର ଚିହ୍ନାପରିଚୟ ଲୋକ ବୋଲି ଆମେ ଯିବୁ ନା ହଉ ହଉ ଠିକ୍ ଅଛି